ହ୍ୟାଲୋ ଏଇଟା ମିଠା ଦୋକାନକୁ ଲାଗିଛି ଆଜ୍ଞା ଆପଣଙ୍କ ଦୋକାନ ରେ କେଉଁ କେଉଁ ମିଠା ଅଛି ମୁଁ ନେଇଥାନ୍ତି ସବୁଥିରୁ ନେଇଥାନ୍ତି ହେଲେ ଦେଢ଼ ଶହ ଲୋକ ଆସିବେ ତ ମୋ ଜେଜେ ବାପା ଜେଜେ ମାଆଙ୍କ ଜନ୍ମଦିନରେ ସେଥିଲାଗି କେତେ ମିଠା ହେବ ଦେଢ଼ ଶହ ଲୋକ ଆସିବେ ତ ମୋ ଜେଜେ ବାପା ଜେଜେ ମାଆଙ୍କ ଜନ୍ମଦିନରେ ସେଥିପାଇଁ କେତେ ମିଠା ହେବ ଆପଣମାନେ ଜାଣିଥିବେ ତ ହୁଁ ଆପଣଙ୍କ ଦୋକାନେ ଆଉ କଣ କଣ ଭଲ ମିଠା ଅଛି ଆପଣଙ୍କ କିଛି ନିୟୁ ଜିନିଷ ନାହିଁ ନୂଆଁ ତାହେଲେ ଆପଣ ରସଗୋଲାରୁ ଦଶ କିଲୋ ଆଉ ଛେନାପୋଡ଼ ଗୋଲପ ଜାମୁନ ସବୁଥିରୁ ଦେଇଦିଅ ଦଶ ଦଶ କିଲୋ କାଲିକି ମୋର ଜେଜେ ମାଆଙ୍କ ଜନ୍ମଦିନ ଅଛି ତ ତ ମୁଁ କାଲିକି ସକାଳୁ ଆସିବି ହଉ ତାହେଲେ ହଉ ତାହାଲେ ଆଜି ସନ୍ଧ୍ୟା ବେଳେ ହେଇଯିବ ହେଲେ ଆପଣ ପଇସା କେତେ ପଇସା କେତେ ସବୁ ଦେଢ଼ ଶହ ଲୋକଙ୍କ ପାଇଁ ମିଠା ନେବି ଯେ ହେଲେ ଆପଣ ପଇସା କହିଲେ ତ ମୁଁ ସେଇ ଅନୁସାରେ ନେଇକି ଯିବି

ହଁ ହେଲେ ଆପଣ କହିଲେ ତ ମୁଁ କେମିତି କଣ ନେଇଥାନ୍ତି ପଇସା ଦେଢ଼ ଶହ ଲୋକପାଇଁ ମିଠା ନେଇଥାନ୍ତି

ହଉ ତାହାଲେ ହଉ ତାହାଲେ ମୁଁ ଆଜି ସନ୍ଧ୍ୟାରେ ଆସୁଛି ଆଉ